କ'ଣ କ'ଣ ମାଳ ନବ କେଉଁଦିନ ନବ କେଉଁ ଫୁଲର ହାର ନବ

ଗେଣ୍ଡୁ ଫୁଲ ପଚାଶଟା ହାର ମିଶାଇକି ନବ ହଳଦିଆ ନାଲି ମିଶାଇକି ନବ ନା ଖାଲି ହଳଦିଆ ନାଲି ହଳଦିଆ ନବ ତା'ର ଅଲଗା ଅଲଗା ରେଟ୍ ଆସିବ

ସେଇଟା ପାଖାପାଖି ସେଇଟା ଚାଳିଶ୍ ଟଙ୍କା ପାଖାପାଖି ଆସିଯିବ

ଅଲଗା ଅଲଗା ରେଟ୍ ଆସିବ ନାଲିଟା ନେବି ତିରିଶ ଟଙ୍କା ହାର ହଳଦିଆଟା କୋଡ଼ିଏ ଟଙ୍କା ଆଉ ଯେଉଁ ପଦ୍ମ କହୁଛ ପଦ୍ମ ଗୋଟା ଆସିବ କୋଡ଼ିଏ ଟଙ୍କା ମାଳଟା ପାଖାପାଖି ତୁମକୁ ତିନିଶ ଟଙ୍କା ପଡ଼ିଯିବ କିନ୍ତୁ ଗୋଟେ ଗୋଟେ ପଦ୍ମ କୋଡ଼ିଏ ଟଙ୍କା କେଉଁ କେଉଁ ପଦ୍ମ ନବ ଧଳା ପଦ୍ମ ନବ ନା ସେ ଯେଉଁ ଇଏ ବାଲା ପଦ୍ମ ନବ କେଉଁଟା ନବ କୁହ ସେଇଟା ପିଙ୍କ୍ କଲର୍ଟା ହେଲେ ଚାରିଶହ ଟଙ୍କା ପଡ଼ିଯିବ ଧଳାଟା ହେଲେ ତିନିଶହ ଟଙ୍କା ପଡ଼ିବ ଯଦି ଗୋଟା ନବ ଗୋଟା କୋଡ଼ିଏ ଟଙ୍କା ପଡ଼ିବ ଆଚ୍ଛା ହଉ ଧଳାରୁ ପାଞ୍ଚ ହଁ ସେ ଯେଉଁ ଜିନିଆ ଆସୁଚି ଗୋଟେ ଫୁଲ ଆସୁଛି ବୁକେରେ ଯେଉଁ ଫୁଲ ଦିଆହେଉଛି ହଳଦିଆ ହଳଦିଆ ସେଇ ଫୁଲଟା ବି ଆସୁଛି ସେ ଫୁଲ ଗୋଟା ତ ପାଞ୍ଚ ଟଙ୍କା ଲେଖା ପଡ଼ିଯିବ ମିଶାଇକି ସବୁଥିରୁ ଦେଇ ଦେବି ମୁଁ ଆଉ ହଁ ସେ ଯେଉଁ ପତ୍ର ହଁ ସେ ଯେଉଁ ପତ୍ର ଆମର ଆସୁଛି ସୋ ପତ୍ରଗୁଡ଼ା ସେଇଟା ପତ୍ରଗୁଡ଼ା ସେଇଟା ଆମେ ବୁକେ ହିସାବରେ ଦେଲେ ବୁକେରେ ଦେଲା ବେଳେ ଏକା ପଚାଶ ଟଙ୍କାରେ ଦଉ ତୁମେ ଯେଉଁ ହାର ହାରରେ ନବ ସେଇଟା ମୁଁ ସେତେବେଳେ କହିବି ଆଉ ଦେଖିକି ସେତେବେଳେ ଆଉ ହଁ ମୁଁ ଦେଇ ଦେବି କିଛି ତ ହାର ଛାଡ଼ିକି ସବୁ ଛାଡ଼ିକି ପତ୍ର କିଛି ଏକ୍ସଟ୍ରା ଦେଇ ଦେଇଥିବି ଅଲଗା କିଛି ଯେଉଁଟା କି ତୁମେ ନେଇକି ହାର କରିବ ଆଉ ତୁମେ ବୁଧବାର ଦିନ ସକାଳୁ ଆସିକି ନବ ନା କେତେବେଳେ ନବ ତୁମର ଗୁରୁବାର ଦରକାର ଅଛି ନା ହଁ ହଁ ହଁ ମୁଁ ଜାଣିଲି ଆଚ୍ଛା ହଉ ଆଡ଼ଭାନ୍ସ ଶହେ ଶହେ ଟଙ୍କା ଦୁଇଶହ ଟଙ୍କା ଦେଇ ଦେଇକି ଯାଇଥାଅ ମୁଁ ବୁଧବାରକୁ ରେଡ଼୍ଡୀ କରିଦେଇ ଆସିବି ତୁମେ ଆସିକି ନେଇକି ଯିବ ଆଉ ଖରାବେଳେ ଆସିଯିବ ଆଉ ହଁ ହଁ ଫ୍ରେଶ୍ ଫୁଲ ନାହିଁ ଆମର ସବୁ ଫ୍ରେଶ୍ ଫୁଲ ହଁ ହଁ ହଁ ହଁ ହଉ ଆଡ଼ଭାନ୍ସ କି ଦେଇ ଦେଇ ଯାଅ ଆଉ ଦୁଇଶହ ଟଙ୍କା ଦେଇ ଦେଇ ଯାଇଥାଅ ଆଉ ମୁଁ ହିସାବ କରି କହିବି ଆଉ ବୁଧବାର ଦିନ ଆସିଲେ ଆଉ

ହଁ ହଁ ହଉ ଯା